ଆମ ଭାରତରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ହିନ୍ଦୁ ଶିଖ୍ ମୁସଲିମ୍ ଖୀଷ୍ଟ୍ରିଆନ୍ ବିଭିନ୍ନ ଧର୍ମର ଲୋକମାନେ ଏଠାରେ ବସବାସ କରନ୍ତି ବାହାରୁ ଯେପରିକି ରଷିଆ ଆମେରିକା ଲୋକମାନେ ଆସି ଭାରତର ସଂସ୍କୃତିକୁ ମଧ୍ୟ ଆପଣେଇଲେଣି ଯେପରିକି ଇସ୍କନ୍ ଭଗବାନଙ୍କୁ ସେମାନେ ମାନିଲେଣି ଯେପରିକି ଆମ ଦେଶରେ ପଞ୍ଜାବରେ ଭାଙ୍ଗଡ଼ା ନୃତ୍ୟ ପ୍ରସିଦ୍ଧ ଏବଂ ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ପ୍ରସିଦ୍ଧ ସେହିପରି ଆମ ଦେଶରେ ବିଭିନ୍ନ ରାଜ୍ୟମାନଙ୍କରେ ବିଭିନ୍ନ ପ୍ରକାରର ନୃତ୍ୟ ପ୍ରସିଦ୍ଧ ଅଟେ ଆମ ସଂସ୍କୃତିକୁ ମଧ୍ୟ ବିଦେଶୀ ଲୋକମାନେ ବହୁତ ଆସିକି ଆପଣେଇଲେଣି ଏବଂ ନିଜର କରି ସାରିଲେଣି ଆମ ଦେଶରେ ବିଭିନ୍ନପ୍ରକାରର ଲୋକ ବିଭିନ୍ନପ୍ରକାରର ସଂସ୍କୃତିରେ ମଧ୍ୟ ହୋଇ ଆସିଅଛନ୍ତି